ହ୍ୟାଲୋ ଆଜ୍ଞା ଆପଣ ଫ୍ଲିପ୍କାର୍ଟରୁ କହୁଥିଲେ ଆଜ୍ଞା ଆଜ୍ଞା ମୁଁ ଆଜ୍ଞା ଆଜ୍ଞା ମୁଁ ଆପଣଙ୍କ ୱେବ୍ସାଇଟ୍ରୁ ଗୋଟେ ମୋବାଇଲ୍ ଚାର୍ଜର ମଗାଇଥିଲି ଯାହାର ଦାମ୍ ହେଉଛି କି ତିନିଶହ ଅନେଶତ ଟଙ୍କା ଚାର୍ଜରଟା ବହୁତ ଭଲ ଥିଲା ତ ସେଥିଲାଗି ମଗାଇଥିଲି ତ ଚାର୍ଜରଟା ପ୍ରଥମେ ପ୍ରଥମେ ଭଲ ଚାର୍ଜ ନେଲା ମାନେ ଭଲ ଚାର୍ଜ ଫୋନ୍ ବି ଭଲ ଚାର୍ଜ ହେଲା ତା'ପରେ କେତେଦିନ ପରେ ଚାର୍ଜର ମାନେ ଚାର୍ଜର ବସାଇବାକୁ ହେଲେ ଫୋନ୍ଟାକୁ ଘଣ୍ଟେ ଗୋଟେ ଘଣ୍ଟା ଲାଗିଯାଉଛି ଫୋନ୍ ଚାର୍ଜ ନେବାକୁ ତ ମୁଁ ତିନିଶହ ଅନେଶତରେ ମଗାଇଥିଲି ତ ମୋ ପଇସା ପୁରା ବରବାଦ୍ ହେଇଗଲା ପାଣିରେ ପଡ଼ିଗଲା ପଇସା ଏତେ ଖରାପ ଚାର୍ଜର ହେଇ ସେଇଟା ବହୁତ ପାଣି ମାନେ ଆମେ ଏତେ କଷ୍ଟରେ ପଇସା ଇନକମ୍ କରୁଛୁ ତ ପଇସାଟା ପୁରା ବେକାର ହେଇଗଲା ଏମିତିକା ମାନେ ଖରାପ ଚାର୍ଜର ଥିଲା ସେଇଟା